ଆମର୍ ନୂଆଁଖାଇ ତିହାର୍ ହେଉଛେଁ ବୁଧମାସେ ବୁଧମାସେ ଆମେ ଜେନ୍ ଯେନ୍ତା ଭୂତ ଢ଼ୁକବା କି ଆମେ ଯାହା କିଛି ଥିସି ଆମର୍ ଜାଲି ଲାଠି କାଥୀକୁଡ଼୍ ଘରଦ୍ଵାର ଯାହା ସବୁ ଟିକେ ରଁଚେ ଖୁଡ଼କି କଞ୍ଚି ବାଢ଼ୁନ୍ ଫାଡ଼ୁନ୍ ସବୁ ଆମେ ଧୁଇ ଧୋଇସୁଁ ଧୁଇଁ ସାରସୁଁ ଘରଦ୍ଵାର୍ ସଫା କରି ସାରସୁଁ ଆର୍ ନୂଆଁଖାଇ ଆଘର୍ ଦିନେ ଆମେ ବାଲ୍ ବୈଠା କରସୁଁ ଆଘର୍ ଦିନେ ବି ପୂଜା କରସୁଁ ଆଉ ନୂଆଁଖାଇ ଦିନ ବି ପୂଜା କରସୁଁ ଆମେ ଆଗର୍ ଦିନ ପୂଜା ସାଇଲେ ଆରକର୍ ଦିନ ପୂଜା କଲେ ଆମେ କ୍ଷୀରି ରାନ୍ଧସୁଁ ପିଠା ବନାସୁଁ ଭାତ ଡ଼ାଲି ମାଂସ ତରକାରୀ ସବୁ କିଛି କରସୁଁ ଆରୁ ଯେତେବେଲେ ପୂଜା କରସୁଁ ଆମେ ପୂଜା କରିସାରିଲେ ନଡ଼ିଆ ପୂଜା କଲେ ନଡ଼ିଆ ପିଟସୁଁ ନଡ଼ିଆ ପିଟିସାରିଲେ ଧାନ୍ କେ ଭାଜିଥିସୁଁ ଚୁଡ଼ାକୁଣା ବନେଇଥିସୁଁ ଚୁଡ଼ାକୁଣା ବନେଇଥିସୁଁ କୁରେ ଫଲ୍ ସାନ ଆମେ ସେ ଚୁଡ଼ାକୁଣା କେ ଥୁଇସୁଁ ସବ୍ ଯେତେଟା ପରିବାର୍ ଥିମୁଁ ସମସ୍ତଙ୍କ ଲାଗି ସେତ୍ କୁରେ ଫଲ୍ ସାଥେ ଥୁଇଶୁଁ ଆର୍ ନଡ଼ିଆ ଥୁଇସୁଁ ଆଉ ସେ ନଡ଼ିଆ ଚୁଡ଼ାକୁଣା ଏସବୁ କରି କରି କ୍ଷୀରି ପୁରୀ ସବୁ କରସୁଁ ଆର୍ ଘର ଜାଙ୍କର୍ ସମସ୍ତେ ଆମେ ଲାଇନ୍ ହେଇକି ବସିନେଷୁଁ କରୁ ଘରେ ଆର୍ ସବୁଏ ଆମେ ସେଟା ପରସାଦ୍ ଖାଏସୁଁ ପ୍ରସାଦ୍ ଖାଇସାରିଲେ ତା'ର୍ ଥିରୁ ବୁଲାର୍ କେନ୍ଦ୍ରା ଟିକେ କରସୁଁ ଜୁହାର୍ ଭେଟେସୁଁ ନୂଆଁଖାଇ ଜୁହାର୍ ହେସୁଁ ଯାହାକେ ଦେଖିଲେ ଆମର୍ ନୁ ବଡ଼୍ ଲୋକଙ୍କୁ ଆମେ ସମସ୍ତେ ଜୁହାର୍ କରସୁଁ ଜୁହାର୍ କରିସାରିଲେ ଆମେ ତା'ଥିରୁ ରନ୍ଧା ବଢ଼ା କରସୁଁ ରନ୍ଧା ବଢ଼ା କରିସାରିଲେ ଆମେ ଯେତେ ପରିବାର୍ ଥିମୁଁ ଆମେ ଲାଇନ୍ ହେଇ କରି ବସିନେ ବସମୁଁ ଆର୍ ଖାନାପିନା କରମୁଁ ଖାନା ପିନା କରିସାରିଲେ ତା'ଥିରୁ ଆମର୍ ନୂଆଁଖାଇ ବାହାର୍ କେ ଭଟାକେ ବାହାରିମୁଁ ଆଉ ଜୁହାର୍ ଭେଟ୍ ପଢ଼ବୁ